ହ୍ୟାଲୋ ଆପଣ ସାଗର ହୋଟେଲରୁ କହୁଛନ୍ତି କି ଆଉ ମୁଁ ଯେଉଁ ଚାରିଟା ମିଲ୍ ପାଇଁ ବରାଦ ଦେଇଥିଲି ସେଥିରୁ ଗୋଟିଏ ବନ୍ଦ କରିକି ତିନିଟା ଦିଅନ୍ତୁ ପଇସା ଆମର ଦେବାକୁ ପଡ଼ିବନି ସେଥିରେ ଥଣ୍ଡା ପଠେ ପଠେଇଦିଅନ୍ତୁ